ଆଜିକାଲି କୃଷି କୃଷି କାମରେ କୁଶଳୀ ଶ୍ରମିକ ପାଇବା ଟିକେ କଷ୍ଟକର ହେଇପଡ଼ୁଛି କାରଣ ଲୋକମାନେ ଆଜିକାଲି ବାହାରକୁ ଗଲେ ସେମାନେ ଅଧିକା ରୋଜଗାର କରିପାରୁଛନ୍ତି ତେଣୁ ସେମାନେ ସହରାଞ୍ଚଳକୁ କାମ କରିବା ପାଇଁ ଯାଉଛନ୍ତି ଫଳରେ କୃଷି କାର୍ଯ୍ୟ କରିବା ପାଇଁ ଲୋକମାନଙ୍କର ଅଭାବ ହେଉଛି ଯେଉଁଥିରେ କି ସେମାନେ କୃଷି କାମ କରିବା ପାଇଁ ଟିକେ ପ୍ରୋବ୍ଲେମ୍ ରହୁଛି ସମସ୍ତଙ୍କର ପାଇଁ ତେଣୁ ସେମାନଙ୍କୁ ଯଦି ଆମେ କୃଷି କାମ ବିଷୟରେ ତାଙ୍କୁ ସଚେତନ କରେଇବା ନିଜେ କୃଷି କାମ କରି ରୋଜଗାର ଭଲ କରି ପାରିବା ଏଥିରେ ଆମର ଭଲ କାମ ନିଜେ କରି କୃଷି ଉତ୍ପାଦନ କଲେ ଆମେ ତାର ବିଭିନ୍ନ ପ୍ରକାର ଉପକାର ପାଇଁ ପାରିବା ସେଇ ସମ୍ୱନ୍ଧରେ ସମସ୍ତଙ୍କୁ ସଚେତନ କରେଇବା ଏବଂ ଆଜିକାଲି ମଜୁରି ମଜୁରି କୃଷି କାର୍ଯ୍ୟରେ ମଜୁରି ଦୁଇଶହରୁ ତିନିଶହ ଟଙ୍କା କିନ୍ତୁ ସେମାନେ ବାହାରକୁ ଗଲେ ସେମାନେ ପାଞ୍ଚ ଶହ ସାତଶହ ହଜାରେ ଟଙ୍କା ରୋଜଗାର କରିପାରୁଛନ୍ତି ସେଇ ଦୃଷ୍ଟିରୁ ସେ କୃଷକ ମାନଙ୍କୁ ଭଲ ଭାବରେ ନିଜ କାର୍ଯ୍ୟରେ ନିଜେ ଆତ୍ମନିର୍ଭଶୀଳ କେମିତି ହୋଇପାରିବା କୃଷି କାର୍ଯ୍ୟକୁ ଭଲ ଭାବରେ କେମିତି ଉତ୍ପାଦନ କରିପାରିବା ସମସ୍ତେ ସେମାନଙ୍କୁ ସେମାନଙ୍କୁ ସଚେତନ କରେଇକି କୃଷି କାର୍ଯ୍ୟ କଲେ ଆମେ ଉପକାର ପାଇ ପାରିବା ତେଣୁ ମଜୁରି ବର୍ତ୍ତମାନ ଆମର ଏ ଅଞ୍ଚଳରେ ଦୁଇଶହରୁ ତିନିଶହ ଟଙ୍କା ଆଜିକାଲି କ'ଣ ହେଉଛି ନା ସବୁ ମେସିନ୍ ମାଧ୍ୟମରେ କାମ ହେଇପାରୁଛି କୃଷି କୃଷ କୃଷି କାର୍ଯ୍ୟ ପାଇଁ ବିଭିନ୍ନ ଧାନ କଟା ପାଖରୁ ଧାନ ରୁଆ ପର୍ଯ୍ୟନ୍ତ ମେସିନ୍ ବାହାରିଲାଣି ହଳ ସବୁ ମେସିନ୍ ମାଧ୍ୟମରେ ହୋଉଛି ତେଣୁ ଲୋକମାନେ ଏହି କାମ କରିବା ପାଇଁ ସେମାନଙ୍କର ଲୋକ ପାଇବା କଷ୍ଟ ହେଉଛି ତେଣୁ ସେମାନଙ୍କୁ କିଭଳି ସଚେତନ କରାଇ ସେମାନେ ନିଜ ନିଜ କାମରେ କାମ କରିବେ ଏବଂ ଆମେ କେମିତି ସେହି ସେମାନଙ୍କ ସହିତ ମିଳିମିଶି କାମ କଲେ ଆମର କୃଷିର ଉନ୍ନତି ହେବ ଏବଂ ଆମର ସବୁ କୃଷକ ଭାଇ ମାନଙ୍କର ଉନ୍ନତି ମୂଳକ ହେଇପାରିବ କାମ